ହ୍ୟାଲୋ ସାର୍ ପ୍ରଣାମ ସାର୍ ମୁଁ ସେ ଗୌତମ ପଟିଆ କହୁଥିଲି ସାର୍ ସେ ତିର୍ତ୍ତୋଲ କଲେଜରେ ମୁଁ ତିର୍ତ୍ତୋଲରେ ରହୁଥିଲି ଆପଣ ଲାଇବ୍ରେରୀରେ ଥିଲେ ସେ ଦିନ କ'ଣ ଦେଖା କରିଥିଲି ଆପଣ କତିରୁ କିଛି ଦରକାରୀ ବହି ନେଇଥଲି ମୁଁ ଯେଉଁ ପାରାଦ୍ୱୀପରେ ଯେଉଁ ମୋ ଘର ବା ହଁ ସାର୍ ସାର୍ କିଛି କାମ ଥିଲା ଆପଣଙ୍କ ପାଖରେ ଟିକେ ସାହାଯ୍ୟ କରିଥାନ୍ତ କିଛି ବହି ଦରକାର ଥିଲା କିଛି ବହି ନୁହେଁ ଗୋଟେ ବହି ଦରକାର ଥିଲା ଆଉ ସାର୍ ମୋତେ ଗୋଟେ ସାର୍ ଆମ ସ୍କୁଲ ଆମ ସ୍କୁଲରେ ଗୋଟେ ସ୍କୁଲର ବିଲଡ଼ିଂ ତିଆରି ହେଉଛି ହଁ ଗାଁରେ ଗାଁ ସ୍କୁଲରେ ଗୋଟେ ବିଲଡ଼ିଂ ତିଆରି ହେଉଛି ସେଇଠି ସ୍ମାର୍ଟ କ୍ଲାସ୍ ରୁମ୍ ହେବ ଟିକେ ଏ ସି ରୁମ୍ ପିଲା ପଢ଼ିବା ପାଇଁ ହେବେ ଲାଟି ବାଥରୁମ୍ ଲାଟିନ୍ ବାଥରୁମ୍ର ଡ଼ିଡାଇନ୍ଟା ଟିକେ ଭଲ ହେବା ଦରକାର ଆଉ ସାର୍ କିଛି ସିଭିଲ୍ ଇଞ୍ଜିନିୟର୍ କିଛି ଡିଜାଇନଙ୍ଗ୍ ବହି ଥିବ କିଛି ପ୍ରିଫର୍ ମୋତେ ଦେଇଥାନ୍ତେ ଆଜ୍ଞା ଆଜ୍ଞା ଏମିତି ହା ହାଇ ବଜେଟ୍ ବାଲା ନୁହେଁ ସାର୍ ଆମ ବଜେଟ୍ ଭିତରେ ଆମେ ଯେମିତି ଗୋଟେ ଯେଉଁଠି ଦୁଇଶହ ତିନିଶହ ପିଲା ପଢ଼ି ପାରୁଥିବେ ଆଜ୍ଞା ତ ଅସୁବିଧା କ'ଣ ଥିଲା କି ସାର୍ ଆମେ ବାହାରୁ ଯାଇକି କିଛି ଇଞ୍ଜିନିୟରମାନଙ୍କୁ ନେଇଆସି ଥାଆନ୍ତୁ ସେମାନେ ଡିଜାଇନ୍ କରିଥାନ୍ତେ ସୋମାନେ କହିବେ ଆମେ ନେବୁ ଗୋଟେ ଡିଜାଇନ୍କୁ ଟଙ୍କା ଚାଳିଶହଜାର ପଚାଶହଜାର ତ ଆମ ପାଖରେ ଏତେ ବଜେଟ୍ ନାହିଁ ନା ଆମେ ପୁଣି ଘର ତିଆରି କରିବୁ ସେ ଲାଇଭ୍ ଭିଜୁଆଲ୍ ତା ସାଙ୍ଗକୁ କିଛି କିଣିବାକୁ ପଡ଼ିବ ପୁଣି ବଜେଟ୍ର ଅଭାବ ଆଜ୍ଞା ସାର୍

ସାର୍ କେଉଁ ଦିନ ଯିବି ଖାଲି କହିଥାନ୍ତେ ଟିକେ

ଯଦି ଆପଣ ନ ଥିବେ ପୁଣି ଯଦି କ'ଣ ଆଜ୍ଞା ଆଜ୍ଞା ସେ ମ୍ୟାଡ଼ମ୍ଙ୍କୁ ଯାଇକି ଆପଣଙ୍କ ନାଁ କହିଲେ ମ୍ୟାଡ଼ାମ୍ ବହି ଦେଇଦେବେ

ମୁଁ ତେଇଶ ତାରିଖରେ ଫାଙ୍କା ଅଛି ତେଇଶ ତାରିଖରେ ମୋର ଯିବାର ଅଛି ଟିକେ ସେ ତିର୍ତ୍ତୋଲ ସାଇଡ଼୍ ମୁଁ ସେ ଗାଁରେ ଅଛି ନା ଧନ୍ୟବାଦ ସାର୍

ଆଜ୍ଞା ସାର୍ ଆଜ୍ଞା ସାର୍ ହଉ ସାର୍ ରହୁଛି ଆଉ ଧନ୍ୟବାଦ ସାର୍ ଟିକେ ମନେ ରଖିଥିବେ ଆଉ